ଭଦ୍ରକ ଜିଲ୍ଲାର ଲୋକପ୍ରିୟ ଖାଦ୍ୟ ମଧ୍ୟରେ ବହୁତ ଗୁଡ଼ାଏ ଏପରି ଖାଦ୍ୟ ଇତ୍ୟାଦି ଅଛି ଯେଉଁଥିରେ ପାଳୁଅ ଲଡ଼ୁ ଭାତ ଡାଲମା ଇତ୍ୟାଦି ଅଛି ଏହା ଆମ ସଂସ୍କୃତିକୁ ବହୁତ ଭଲ ଭାବରେ ଜଣାଇଥାଏ ଆମ ପୂର୍ବ ପୁରୁଷମାନେ ମଧ୍ୟ ଏହା କରିଆସିଛନ୍ତି ଏହା ପାରମ୍ପରିକ ଭାବରେ ବନାଯାଏ ଯାହାକି ଆମ ସଂସ୍କୃତିକୁ ଦର୍ଶାଇଥାଏ ଲଡ଼ୁ ବନାଇବା ପାଇଁ ମଇଦା ଚିନି ଖାଇବା ରଙ୍ଗ ଖାଇବା ସୋଡ଼ା ତେଲ ତେଲରେ ଛାଣି ତିଆରି କରି ତାକୁ ବନାଯାଇଥାଏ ଭାତ ତ ଆପଣ ଜାଣିଥିବେ ଯେ ଚାଉଳ ପାଣିକୁ ନେଇ ଗରମ କରି ବନାଯାଏ ଏବଂ ଡାଲମା ଡାଲମା ପାଇଁ ଡାଲି ହଳଦୀ ଫୁଟଣ ତେଲ ଆଉ ଅଲଗା ପଦାର୍ଥ ଯେପରିକି ଲୁଣ ପାଣି ଇତ୍ୟାଦି ମିଶାଯାଇ ବନାଯାଇଥାଏ ଏବଂ ଆପଣ ଯଦି ଚାହିଁବେ ତା'ହେଲେ ବିଭିନ୍ନ ବିଭିନ୍ନ ପ୍ରକାର ଦ୍ରବ୍ୟ ଯଥା ଭେର୍ସୁଙ୍ଗା ପତ୍ର ଇତ୍ୟାଦି ବ୍ୟବହାର କରିପାରିବେ ଏହିପରି ଭାବରେ ଆମର ବିଭିନ୍ନ ପ୍ରକାର ଖାଦ୍ୟ ଇତ୍ୟାଦି ପ୍ରସ୍ତୁତ କରାଯାଏ ଯାହାକି ଆମ ସଂସ୍କୃତିକୁ ଦର୍ଶାଇଥାଏ